ଚିତ୍ର ଏକ ପ୍ରକାର କଳା ଗୀତ ନାଚ ପରି ଏହି ଏକ କଳା ଏହି କଳା ଭଗବାନ ଦେଇଥାନ୍ତି ଏହି କଳା ଭଗବାନ ସମସ୍ତଙ୍କୁ ନେଇ ଦେଇ ନଥାନ୍ତି ଚିତ୍ର କରିବା ଦ୍ୱାରା ମନର ଭାବା ବେଗକୁ ପ୍ରକାଶ କରାଯାଏ ବହୁତ ଭଲ ଲାଗେ ମୋତେ ଚିତ୍ର ହୁଏ ନାହିଁ କିନ୍ତୁ ମୋତେ ବହୁତ ଭଲ ଲାଗେ ଚିତ୍ର କରିବାକୁ ବହୁତ ଖୁସି ଲାଗେ ଯେତେବେଳେ କାହାର ମନ କଷ୍ଟ ଥାଏ ତେବେ ଚିତ୍ର କରିବା ଦ୍ୱାରା ତା'ର ମନ ଖୁସି ରହେ ତା'ର ବହୁତ ଭଲ ଲାଗେ ତା'ର ମନ ଖୁସି ରଖେ ଚିତ୍ର ପ୍ରକାର ଔଷଧ ପରି କାମ କରେ ମୋତେ ବହୁତ ଭଲ ଲାଗେ ଚିତ୍ର କରିବାକୁ ବହୁତ ଖୁସି ଲାଗେ ଚିତ୍ର କେତେବେଳେ ଲୋକଙ୍କୁ ଖରାପ ହେବାରୁ